କୃଷକ ମାନେ ନିକଟରେ ଥିବା ପଶୁ ଡାକ୍ତରଙ୍କ ଦ୍ଵାରା ପଶୁମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଟୀକାକରଣ ଇତ୍ୟାଦି ଦ୍ଵାରା ସୁନିଶ୍ଚିତ କରିପାରିବେ ଯେ ସେମାନଙ୍କ ପଶୁମାନେ ସୁସ୍ଥ ଏବଂ ମନୁଷ୍ୟକୁ ପ୍ରଭାବିତ କରୁଥିବା ରୋଗରୁ ମୁକ୍ତ ଅଛନ୍ତି ନିୟମିତ ବାର୍ଡ଼ଫ୍ଲୁ ଏକ ରୋଗ ଯାହାକି କୁକୁଡ଼ାରେ ହୋଇଥାଏ ସେଇ ରୋଗ ପଶୁମାନଙ୍କ ଯୋଗୁ ଖରାପ ଭାବରେ ଅନ୍ୟ ପ୍ରାଣୀମାନଙ୍କୁ ସଂକ୍ରମିତ ହୋଇଥାଏ